ଆମ ଗାଁରେ ପୋଖରୀ ସାତ ଆଠଟା ପୋଖରୀ ଅଛି ସେ ପୋଖରୀ ଆମ ମାଛ ଚାଷ କରନ୍ତି କି ସେ କିଏ ପାଞ୍ଚ ଜଣ ସାତ ଜଣ ଏମିତି ହେଇକି ଆମ ଏଠୁ ଆଣନ୍ତି ଆମ ଏଠୁ ରେଭେନ୍ୟୁ କଟିଲା ପରେ ଆମ ପଞ୍ଚାୟତ ଦେଉଛି ନିଲାମ ନିଲାମ ଦେଲା ପରେ ଯେ ଯିଏ ଯେମିତି ଚାଷ ଇଏ ମାଛ ଚାଷ ଯେଉଁ ପ୍ରଣାଳୀ ଯେମିତି ଯାହା ଯାଁଆଳ ଛାଡ଼ିଲା କତୁରୁ କେଉଁଠି ସମୟେ ସମୟେ ବି ସେ ପୋଖରୀରେ ଇଏ ହେଉଛି ଯେଉଁ ରହିବା ଧରା କିଏ ଲୁଚାଛପା କି ଯେଉଁ କୁକୁଡ଼ା ନେଣ୍ଡି ପକେଇ ଦେଉଛନ୍ତି କିଏ ଇଏ କରୁଚି ସେ ପାଖାପାଖି ଯେଉଁଟା ବି ପଡ଼ୁଛି ବେଶୀ ପୋଖରୀ ଇଏ ହେଉଛି ଆମେ ବି ଆମ ଘର ପାଖେରେ ଗୋଟେ ପୋଖରୀ ଅଛି ଆମେ ଛଅ ଜଣ ହେଇକି ସେ ପୋଖରୀ ଆଣିଛୁ ଆମେ କିନ୍ତୁ ଏଇନାଗି ମାଛ ଦେଖିମୁ ଚୂନ ଆଣିକି ପକେଇ ଦେଉ ନାଇଁ ଯେଉଁ ଇଏ ହବା ଦ୍ୱାରା ସେଇଥିରେ ପୁଣି ଗାଁର ଲୋକ ସେଇ ପାଣି ପାଇଁ ସେଇଟୁ କିଏ ଚାଉଳ ଧୋଉଛି କିଏ କଂସାବେଲା ମାଜୁଛି ଏଇମିତି ବିଭିନ୍ନ ପ୍ରକାର ସେ ଇଏ ହେବା ଦ୍ୱାରା ଲୋକ ବି ବିରକ୍ତ ଭାବ ହୁଅନ୍ତି ଇଏ କିଛି ଯେଉଁମାନେ ନ ମାନନ୍ତି ଭେଦରେ ନେଇକି ଇଏ ପକେଇଦିଅନ୍ତି ମାଛ ବଢ଼ିବା ପାଇଁ ଏଠୁ ନେଇକି କୁକୁଡ଼ା ନେଣ୍ଡି କେମିତି ମାଛ ବଢ଼ିବେ ଆ ମାଛ ଇଏ ଦ୍ୱାରା ବି ସେଇ ଯେଉଁ ଜଳର ବେଶୀ ହେବା ଦ୍ୱାରା କିଛି ସ୍ତ୍ରୀଲୋକ କିଛି ଲୋକଙ୍କୁ ଇଏ ହୁଏ ରମ୍ପାଖଣ୍ଡିଆ ଏଣୁ ତେଣୁ ସିଏ ବହୁତୁ ଗାଳିଗୁଲଜ ବି କରନ୍ତି କିନ୍ତୁ ଆମେ ଯେଉଁ ପୋଖରୀ ନେଇଛୁ ଆମେ ସେଥିରେ କିଛି ଆମର ଖାଲି ମାଛ ପାଇଁ ଟିକେ ଚୂନ ଚୂନଫୁନ ବସ୍ତା ପକେଇ ଦେଉ ଆମେ କେଉଁ ନେଣ୍ଡିଫେଣ୍ଡି ବ୍ୟବହାର କରୁନା ଏମିତି ହେବା ଦ୍ୱାରା ବେଶୀ କ୍ଷତି ହେଉଛି ସେଥିପାଇଁ ଆମେ ଏମତି ଭାବରେ ଚାଷ କରିକି ମାଛ ଯେଉଁ ସମୟରେ ଯାହା ବାହାରୁଛି ବେପାରୀ ଆସିକି ପାଖରୁ ନେଇ ଯାଉଛନ୍ତି କିଛି ସମୟ ଯୋଉଟା ଧରେ ଆମେ ବି ଚୂନ ପା ଅଛି ଆଣିକି ପକେଇ ଦେଉ କିଛି ଲୋକ ବି ସେ ଏଇରା ବ୍ୟବହାର କରିବା ଦ୍ୱାରା ଏଇ ଭଳିଆ ପରିସ୍ଥିତିଟା ଉପୁଜେ ଏୟା ଆଁ କହିକି ରହିଲି